ନିର୍ବାଚନ ସମୟରେ ଆମେମାନେ ଯେଉଁସବୁ ଅସୁବିଧାର ସମ୍ମୁଖୀନ ହେଉ ସେ ସମ୍ପର୍କରେ ମୁଁ କହୁଅଛି ନିର୍ବାଚନ ସମୟରେ ନିର୍ବାଚନ ପ୍ରଚାର ଗାଡ଼ି ଯେତେବେଳେ ଗାଁ ମଧ୍ୟରେ ପ୍ରବେଶ କରେ ସମସ୍ତ ଦଳର ଗାଡ଼ିମାନେ ପ୍ରଚାର କରିବା ସମୟରେ ଏତେ ପରିମାଣର ହୋ ହାଲ୍ଲା ହୁଏ ଯେ ଘରେ ରହି ମଧ୍ୟ ପିଲାମାନେ ପାଠ ପଢ଼ି ପାରନ୍ତି ନାହିଁ ଏହା ଦ୍ୱାରା ପିଲାଙ୍କର ବହୁତ ଅସୁବିଧା ହୁଏ ଏବଂ ଆମର ଧ୍ଵନି ପ୍ରଦୂଷଣ ହୁଏ ମଧ୍ୟ ତା'ସହିତ ଦଳୀୟ ସମଥର୍କ କେତେକ ବିଭିନ୍ନ ପ୍ରକାର ଦଳ ଯେଉଁ ଅଛନ୍ତି ସେମାନଙ୍କ ମଧ୍ୟରେ ମାଡ଼ ପିଟି ହୋଇ ମଧ୍ୟ କିଛି ଭଙ୍ଗା ରୁଜା ହୁଏ ତା'ସହିତ ଏହି ନିର୍ବାଚନ ସମୟରେ ପ୍ରତ୍ୟେକ ନିର୍ବାଚନ ଦଳୀୟ ପ୍ରାର୍ଥୀମାନେ ଘରେ ଘରେ ବସି ଟଙ୍କା ପଇସା ବାଣ୍ଟନ୍ତି ଏବଂ ଭୋଜିଭାତ କରିକି ମଧ୍ୟ ଅନ୍ୟମାନଙ୍କୁ ଦେଇଥାନ୍ତି ଏହାଦ୍ୱାରା ଲୋକମାନେ ଅସତ ଉପାୟରେ ଟଙ୍କା ଅର୍ଜନ କରି ସେମାନେ ମଦ ମାଛ ମାଂସ ଏଗୁଡ଼ା ଖାଇ ଅନେକ ପରିମାଣରେ ଭଙ୍ଗା ରୁଜା ମଧ୍ୟ କରିଥାନ୍ତି ଏହା ହେଉଛି ନିର୍ବାଚନ ସମୟର ଅସୁବିଧା